ଆମ ଆଞ୍ଚଳରେ ମୁଖ୍ୟତଃ ଜଳବାୟୁକୁ ନେଇକି ଚାଷ କରାଯାଏ ଯେମିତିକି ବର୍ଷା ଦିନରେ ଧାନ ଚାଷ କରାଯାଏ ଏବଂ ଶୀତ ଦିନ ଆସିଲେ କି ଖରା ଦିନ ଆସିଲେ ଡାଲି ଜାତୀୟ ଚାଷ କରାଯାଏ ଯେପରି ଆମର ସୋରିଷ ହେଉଛି ବାଦାମ ହେଉଛି ସୁଲାଉ ରହୁଛି ମଟର ରହୁଛି ଚଣା ରହୁଛି ଏଗୁଡ଼ାକୁ ଆମେ ଶୀତ ଦିନରେ ଚାଷ କରିଥାଉ ଖରା ଦିନରେ ଚାଷ କରିଥାଉ ଯେପରିକି ଏବଂ ପାରିବା ମଧ୍ୟ ଯେପରି ବାଇଗଣ ରହିଲା କି ବିଲାତି ରହିଲା ଏଗୁଡ଼ାକୁ ଆମେ ଶୀତ ଦିନରେ ଚାଷ କରିଥାଉ ଶୀତ ଦିନରେ ଚାଷ କରିବା ଫଳରେ ଏଗୁଡ଼ାକ ଉତ୍ପାଦନ ଭଲ ରୁହେ ଲୋକମାନେ ଖରା ଦିନ ବର୍ଷା ଦିନ ଶୀତ ଦିନରେ ମଧ୍ୟ ପ୍ରତ୍ୟେକ ଋତୁରେ ଚାଷ କରନ୍ତି କିନ୍ତୁ ଶୀତ ଦିନରେ କରିଲେ ଆମର ଉତ୍ପାଦନ ଭଲ ରୁହେ ଏବଂ ଧାନ ଯେମିତି ଆମେ ଖରା ଦିନରେ ବି ଚାଷ କରୁ ବର୍ଷା ଦିନରେ ବି ଚାଷ କରୁ କିନ୍ତୁ ବର୍ଷା ଦିନରେ ଯେଉଁ ଧାନ ଚାଷ କରୁ ସେଗୁଡ଼ାରେ ଭଲ ଉତ୍ପାଦନ ରୁହେ ଏବଂ ବହୁତ ଗୁଡ଼ାଏ ପ୍ରତ୍ୟେକ ଜମିରେ ଧାନ ଚାଷର ପ୍ରତ୍ୟେକ ଜମିରେ ପାଣି ଦରକାର ସଫିସିଏଣ୍ଟ୍ ପାଣି ଦରକାର ହୁଏ ସେଥିପାଇଁ ଆମେ ବର୍ଷା ଦିନରେ ଧାନ ଚାଷ କଲେ ବେଶି ଅମଳ ପାଇବା ଏବଂ ଧାନ କାଟିବା ସମୟକୁ ତାହା ଶୀତ ଦିନ ପହଞ୍ଚିଯାଇଥାଏ ସେଥିପାଇଁ ଶୀତ ଦିନରେ ତାହାକୁ କାଟିକି ଶୁଖାଇବା ପାଇଁ ଆମକୁ ସୁବିଧା ହୁଏ ଯଦି ଆମେ ଖରା ଦିନରେ ଚାଷ କରିବା କାଟିଲା ବେଳକୁ ବର୍ଷା ଦିନ ପଳାଇଆସିବ ବର୍ଷା ଦିନରେ କାଟିକି ଶସ୍ୟ ଅମଳ କରିବା ପାଇଁ ଆମକୁ ବର୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବର୍ଷାରେ ଯଦି ଆମେ ଶସ୍ୟକୁ ଭିଜାଇଦେବା କି କିଛି କରିଦେବା ତେବେ ସେ ଶସ୍ୟଗୁଡା ନଷ୍ଟ ହୋଇଯିବ ସେଥିପାଇଁ ଆମେମାନେ ମୁଖ୍ୟତଃ ବର୍ଷା ଦିନରେ ଧାନ ଚାଷ କରିଥାଉ ଧାନ ଚାଷ କରିବା ଫଳରେ ତାହା ତିନି ମାସରୁ ଛଅ ମାସ ପର୍ଯ୍ୟନ୍ତ ଲାଗିଥାଏ ଧାନକୁ ଅମଳ କରିବା ପାଇଁ ତ ଆମେ ଯଦି ତାକୁ ଅଗଷ୍ଟ୍ରେ ଲଗାଇବା ତେବେ ଆମେ ତାକୁ ଜାନୁଆରୀ ବେଳକୁ ଘରେ ଅମଳ କରି ରଖିପାରିବା ଏବଂ ତା'ପରେ ଆମେ ରବି ଫସଲ ଚାଷ କରିପାରିବା ଯେପରିକି ସୁଲା ରହିଲା ଡାଲି ରହିଲା କି ବାଦାମ ରହିଲା ତାହା ତିନି ମାସ ମୁଖ୍ୟତଃ ତିନି ମାସ ଚାଷ ଚାଷ ପରେ ତାକୁ ଉତ୍ପାଦନ କରାଯାଏ ତ ଆମେ ତାକୁ ଫେବୃୟାରୀ ମାସରେ ଲଗାଇଦେଲେ ତାକୁ ଆମେ ବେସ୍ ବିଶେଷ କରି ମାର୍ଚ୍ଚ୍ ଏପ୍ରିଲ୍ ବେଳକୁ ଆମେ ଅମଳ କରିଦେଉ ସେଥିପାଇଁ ସେହି ସମୟରେ ଖରା ରାହୁଥାଏ ତ ସେ ସମୟରେ ଡାଲି ଜାତୀୟ ଉଦ୍ଭିଦକୁ ଆମେ ଠିକ୍ ଭାବରେ ତା'ର ଅମଳ କରିପାରୁ ସେଥିପାଇଁ ଆମେ ଏହି ଋତୁଗୁଡ଼ାକରେ ଯଦି ଏମିତି ଋତୁ କାଳୀନ ଚାଷ କରିବା ତେବେ ଭଲ ଉତ୍ପାଦନ ମଧ୍ୟ କରିପାରିବା